ମାନେ ଆଗ କି କ'ଣ ଯେ ଯେ ବାଲ୍ୟ ବିବାହାରୁ ମାନେ କ'ଣ ଝିଅ ଗୋଟେ ଝିଅକୁ ମାନେ ଦଶ ପନ୍ଦର ବର୍ଷ ହେଇଥିବ ତାକୁ ବାଲ୍ୟ ବିବାହ କରିଦେବେ ଯେହେତୁ ସେତିକି ବୟସରେ ଗୋଡ଼ିଏ ଝିଅର ମାଇଣ୍ଡ କି ଆସିନଥାଏ ଯେ ମାନେ ସେଥିରୁକୁ ମାଇଣ୍ଡ କିଏ ଆସିନଥାଏ ଯେ ମୁଁ ଘରଦ୍ୱାର କେମିତି ଚଳେଇବି ମୋ ହଜବେଣ୍ଡର କେମିତି କେୟାର୍ ନେବି ସେତେବେଳକୁ ସେ ମାଇଣ୍ଡ ଆସିନଥାଏ ଆଉ ଗୋଟେ ଝିଅକୁ ଯଦି ମାନେ କୋଡ଼ିଏ ଏକୋଇଶି ବର୍ଷରୁ ଯଦି ଶାଶୁଘର ପଠେଇବା ଯାହାବି ହେଲେ କିଛି ଗୋଟେ ମାଇଣ୍ଡକୁ ଆସିଯାଏ ଯେ ହଁ ମାନେ ସେତେବେଳେ କ'ଣ ନା ସବୁ କିଛି ଦେଖିକିନା ଜାଣିପାରୁଛନ୍ତି ଯେ ହଁ ମାନେ ଶାଶୁଘର ଗଲେ ଏମିତି କରିବାକୁ ପଡ଼ିବ ସେମିତି କରିବାକୁ ପଡ଼ିବ ତା'ପରେ ଆଗ କ'ଣନା ଯଦି ସ୍ୱାମୀ ମରିଯାଏ ତ ସ୍ୱାମୀ ସହିତ ସ୍ତ୍ରୀକୁ ବି ମାନେ ଜଳେଇ ଦେଉଥିଲେ ତ ବହୁତ ଗୁଡ଼ାଏ ଅନ୍ୟାୟ ହୋଇଥାଏ ଝିଅ ପ୍ରତି ତ ବାଲ୍ୟ ବିବାହଟା ଗୋଟେ ଏତେ ଖରାପ ଜିନିଷ ଯେ ଯେହେତୁ ଗୋଟେ